ମୁଁ ଏକ ବହି ଆଣିଥିଲି ଲାଇଫ୍ ଷ୍ଟାଇଲ ଅଫ୍ ସ୍ୱାମୀ ବିବେକାନନ୍ଦ ସେଠାରେ ସେ ବହି ଭିତରେ ଏକ ମଣିଷର ମାନବିକତା ଓ ଚିନ୍ତାଧାରା ବଦଳାଇବାର ସବୁ ଲେଖାଥିଲା ଏବଂ ସେ ବହିକୁ ଜଣେ ପଢ଼ିଲେ ତାର ମାନବିକତା ଶାରୀରିକତା ଏବଂ ସବୁ ବଦଳିଯିବ ଯଦି ସେଇ ବହିକୁ ଜଣେ ପଢ଼େ ତାର ଭାରତ ବର୍ଷ ନୁହେଁ ସାରା ବିଶ୍ୱରେ ଜଣେ ଜଣେ ଜଣେ ଭଲ ମଣିଷ ହେଇ ବାହାରିବେ ଏଣୁ ମୁଁ କହୁଛି ସମସ୍ତେ ଏ ବହିକୁ ଆଣି ପଢ଼ ଲାଇଫ୍ ଷ୍ଟାଇଲ ଅଫ୍ ସ୍ୱାମୀ ବିବେକାନନ୍ଦ